ଆଜିକାଲି ଭାରତରେ ତ ବହୁତ ସୁବିଧା ସୁଯୋଗ ସରକାର ଦେଇଛନ୍ତି କାରଣ ସେଲିରି ପତ୍ର କମ ଦେବାରୁ ଏଠାକାର ଲୋକମାନେ ସମସ୍ତେ ବାହାର ଦେଶକୁ ଯାଇକିରି ସବୁ କାମ କରୁଛନ୍ତି ମିଶନ ଶକ୍ତି ଯୋଜନା ହେଲା ଆଉ ଆମର ଅନ୍ୟାନ୍ୟ ବ୍ୟବସ୍ଥା ଦେଇଚେ ଲୋନ ବ୍ୟବସ୍ଥା ଦେଇଚେ ସବୁ କରିବାର୍ ଲାଗି ସୁବିଧା ସୁଯୋଗ ହଉଚେ ବାକି ଏ ସେଲେରୀ ଲାଗି ସବୁ ତ ମୁଣ୍ଡ ବାଟେ ସହିଯିବାକେ ପଡ଼ୁଛି କାରଣ ଭାରତରେ ଭାରତ ସରକାର ହେଲା ଆମର୍

ବ୍ୟବସ୍ଥା ମଧ୍ୟ ରଖିଚନ୍ ସେଥି କରିନାଇ ପାର୍ବାର୍ ଲାଗି ମାଛ ଚାଷ ବ୍ୟବସ୍ଥା ଆଉ ସିଲେଇ ବ୍ୟବସ୍ଥା ବହୁ ସଂସ୍ଥା ମାନ ବାହାରିଚେ ମକେ ସେଲେରୀ ପତ୍ର କମ ଦଉଥିବାରୁ ସେ କାମ ଗଣ ମଧ୍ୟ ଫିଲେମ ଫିମେଲ ମାନ କରିପାରୁନାହାନ୍ତି କରି କରିବା ପାଇଁ ଇଚ୍ଛା କରୁଥିବାରୁ ମଧ୍ୟ ତାହା କରିପାରନା କରିପାରିବା ନାହିଁ